ହଁ ସାଙ୍ଗ ଆଉ କେମିତି ଅଛ ମୁଁ ବି ଭଲ ଅଛି ଏତେ ଦିନ ପରେ ଯେହେତୁ ଦେଖାହେଲା ମୁଁ ତୁମ ସହିତ ଗୋଟେ କଥା ଆଲୋଚନା କରିବାକୁ ଚାହୁଁଛି ଏ ଯେ ଦେଖୁନ ଆମର ଡ୍ୟାମଗୁଡ଼ାକର ଦୃଶ୍ୟ କେମିତି ଦେଖାଯାଉଛି ହଁ କି ନାହିଁ ମାନେ ସେଠି ନା ଖାଲି ଜାଗାଟା ଖାଲି କଭର୍ ହୋଇଯାଇଛି ଆଉ କିଛି ସେଥିରେ କିଛି ସେଥିରେ କରାହେଉନି ମାନେ ଲୋକମାନେ ଆସୁଛନ୍ତି ଜାଣିଛନ୍ତି ଏଠି ଡ୍ୟାମ ଅଛି କିନ୍ତୁ ସେଥିରେ ଲୋକମାନେ ଯେଉଁ ମନଖୁସିରେ ଆସନ୍ତି ଆମେ ଚାଲ ଡ୍ୟାମ ଦେଖିବାକୁ ଯିବା କିଛି ଉପଭୋଗ କରିକି ଆସିବା ପିକନିକ୍ ବନେଇକି ଆସିବା ସେଠି ଗଲାପରେ ଦେଖି ଦେଖୁଛନ୍ତି ଖାଲି ହେଉଛି ପଡ଼ିଆ ଦେଖାହେଉଛି ପଥର ଗୁଡ଼ା ପଡ଼ିଛି ଆଉ କିଛିନାହିଁ ଏଟା ମୋ ମତରେ ଭାବୁଛି ସରକାର ଯଦି କିଛି ଏଠି ଖର୍ଚ୍ଚ ଯଦି କରିଦିଅନ୍ତେ କିଛି ପାର୍କର କରନ୍ତେ ଗୋଟେ ସୁଇମିଙ୍ଗ୍ ପୁଲ୍ କରିବେ ଛୋଟ ପିଲାଗୁଡ଼ାକ ଖେଳିବାପାଇଁ ସେମିତି କରିବେ ମାନେ ପିକନିକ୍ ସହିତ ବୁଲାବୁଲି ବି ହୋଇଯିବ ମାନେ ମନଖୁସିରେ ବି ସେମାନେ ଫେରିପାରିବେ ଆଉ ହେଉଛି ଦେଖୁନ ଆମର ମନ୍ଦିର ମେନ୍ ହେଉଛି ଜଗନ୍ନାଥ ମନ୍ଦିରମାନେ କୁହନ୍ତି ବୁଝିଲନା ସେଟା ଯେମିତି ପୁରୀର ହେଉଛି ବହୁତ ଜାକଜମକରେ କରାହୋଇଛି ସେଠି ଯିବାପାଇଁ କେତେ ଦିନରୁ ଭିଡ଼ ବି ଲାଗିଥାଏ ଏଠି ଆମ ଯେମିତି ଦ୍ୱିତୀୟ ଶ୍ରୀକ୍ଷେତ୍ର ସିନା କୁହନ୍ତି କିନ୍ତୁ ଆମେ ଗଲାପରେ ଦେଖିଲାବେଳକୁ ସେଠି ସେପଟେ କିଛି ଭଲକି କିଛି ଜିନିଷ ସେଠି ଦେଖା ଯାଉନି ନା ସେଠି ଲୋକଙ୍କର ଗହଳି ଅଛି ଆଉ କହୁନ ତୁମ ସେ ଡ୍ୟାମ ପାଖ ସେ କେମିତି ଏବେ ଠିକଠାକ ହେଲାଣି ନା ସେମିତି ଯେମିତି ମୁଁ ଦେଖିଥିଲି ଓହୋଃ ସେ ମୁଁ କହୁଥିଲି ବୋଧେ କିଛି ଇଏ ହୋଇଥିଲେ ମୁଁ ମୁଁ ବି ଦେଖିବା ପାଇଁ ଯାଇଥାନ୍ତି ଆମର ଯୋଉ କ୍ଷେତ୍ର ମନ୍ଦିରନା ଆଗ ଅପେକ୍ଷା ଏଥର କେମିତି ପରିବର୍ତ୍ତନ ହୋଇଛି ନା ଯେମିତିକୁ ସେମିତି ଅଛି ମାନେ ମୋ କହିବା କଥା ହେଉଛି ଯେଉଁ ଲୋକମାନେ ଦୂରରୁ ଯେଉଁ ଦୂରବାଟରୁ ଆସିଛନ୍ତି ସେମାନଙ୍କ ପାଇଁ ରହିବା ପାଇଁ ଜାଗା ଯଦି କରିଦିଅନ୍ତେ ମାନେ ଗୋଟେ ଦିନ କ'ଣ ଦୁଇଦିନ ଦର୍ଶନ କରିକିବି ସେମାନେ ଯାଇପାରିବେ ସେଟାତ ଆମ ମୟୁରଭଞ୍ଜରେ ଦେଖୁନ କେତେ ମାନେ ଭଲ ଭଲ ଜାଗା ଅଛି ଯେମିତି ଶିମିଳିପାଳ ଗୋଟେ ଜାଗା ଅଛି ମାନେ ବହୁତ ପ୍ରକାର ବିଭିନ୍ନ ପ୍ରକାର ଜାଗାରେ ଦେଖିବା ପାଇଁ ବଢ଼ିଆ ଜାଗା ଅଛି ହେ କି ନାହିଁ ଆମର ହଉଛି କିଛି ଦେଖିଲା ବେଳକୁ ମାନେ ସେଠି ଆମେ ସିନା ଭାବୁଛୁ ଏଇଠି ଗୁଟେ ଆମର ଦେଖିବାପାଇଁ ଜାଗାଅଛି କିନ୍ତୁ ଗଲାବେଳକୁ ଆଉ ମନ ଭାଙ୍ଗିଯାଉଛି କାହିଁକିନା ସେଇଠି କିଛିନାହିଁ ଯେମିତି ଖାଲି ଶୁଖିଲା ଗଛଟେ ପାଇବ କିମ୍ବା ସେଇଠି ଭଙ୍ଗା ପଥରଟେ ପାଇବ ସେଇଠି କିଛି ମରାମତି ମଧ୍ୟ ହେଉନି ଗଭରମେଣ୍ଟ୍ ଯଦି ସରକାର ସାହାଯ୍ୟ କରିକି ଯଦି ଆଉ ଟିକେ ନୂତନ ଧରଣର ଯଦି କରନ୍ତେ ହେଲେ ଆଉ ଟିକେ ଭଲ ହେବ ହୋଉ ଠିକ୍ ଅଛି ସାଙ୍ଗ ଆଜି ତ ସମୟ ଏତିକି ମୋର ବି ବହୁତ ସମୟ କମ୍ ଅଛି ତେଣୁକରି ଆଜି ଏତିକି ଆଉ କେବେ ଦେଖାହେଲେ ଆଉ କଥା ହେବା ମୁଁ ବି ଜଲ୍ଦି ହେଉଛି ଟିକେ ଯାଉଛି ଆସୁଛି